ହଁ ମ୍ୟାଡ଼ାମ ନମସ୍କାର ମୁଁ ରୁ କହୁଥିଲି ମନୋଜ ଆପଣ ଇଏ ଗ୍ରାମଟା କ'ଣ ଜିଲ୍ଲା ହସ୍ପିଟାଲ ବୌଦ୍ଧକୁ ଲାଗିଛି କି ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ହଁ ମୋର ଆଣ୍ଠୁ ଦୁଇଟା ଟିକେ ପେନ୍ ହେଉଛି

ମୁଁ ମୁଁ ସବୁଆଡ଼େ ଚାରିଆଡ଼େ ପରା ଯାଇ ଯାଇ ପ୍ରାଇଭେଟ ହସ୍ପିଟାଲ ମାନଙ୍କରେ ମୋର ଆଣ୍ଠୁ ଦୁଇଟା ଚିକିତ୍ସା କରିଛି କରିଛି କିନ୍ତୁ ତା ବିନ୍ଧା କମୁନାହିଁ ମୁଁ କ'ଣ ଶୁଣିଲି ଶୁଣିଛି ଯେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲକୁ ଗଲେ ତା ଯେତେ ଫାସିଲିଟୀ ଦିଆହୁଏ ତାହା ତାହା ଦିଆହୁଏ ନାହିଁ ହଁ ହଉ ହଁ ହଁ

ହେଲାନି ମାସେ ହେଲାଣି ହଁ ସେମିତି ବିନ୍ଧା ହେଉଛି ସବୁ ମେଡ଼ିସିନ ଖାଇଲି ଖାଇଲିଣି ହେଲେ ଏଇ ଆଣ୍ଠୁ ବିନ୍ଧାଟା ଛାଡ଼ୁନାହିଁ ପ୍ରାଇଭେଟ ହସ୍ପିଟାଲ ମାନଙ୍କୁ ଯାଇଛି ସବୁଆଡ଼େ ଚାରିଆଡ଼େ ଯେ ଗଲିଣି ଆୟୁର୍ବେଦିକ ଆୟୁର୍ବେଦିକ ଚେରମୂଳି ସବୁ ମେଡ଼ିସିନ ଖାଇଲିଣି ହେଲେ ଆଣ୍ଠୁ ବିନ୍ଧାଟା ଛାଡ଼ୁନାହିଁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଗଭର୍ଣ୍ଣମେଣ୍ଟ ହ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ କିନ୍ତୁ ସେଠାରେ ବହୁତଲୋକ ବହୁତ ରୋଗୀ ଯାଉଛନ୍ତି ଲାଇନ ରେ ଠିଆହେଉଛନ୍ତି ସେଥିପାଇଁ ତ ମୋ ଆଣ୍ଠୁଟା ବିନ୍ଧା ହେଉଛି କେମିତି ମୁଁ ଠିଆ ହେବି ଯାଇକି ସେଠି

ହଉ ହଉ ହଉ ତାହେଲେ ମୁଁ ଯିବି

କାଲି ଯିବି ଆଉ ହଉ ହଉ ହଉ ହଉ ହଁ ସକାଳୁ ହସ୍ପିଟାଲଟା କେତେ ସମୟରେ ଖୋଲାହେଉଛି ସକାଳୁ ହସ୍ପିଟାଲ କେତେ ସମୟରେ ଖୋଲା ହେଉଛି ବୋଲି

ହଉ ମୁଁ କାଲି ଯିବି ରଖୁଛି ହଁ ମ୍ୟାଡ଼ାମ ନମସ୍କାର